ହଁ ଏଇଟା ସ୍ଵିଗି ରେଷ୍ଟୁରାଣ୍ଟ୍ କେ ତ ମୁଇଁ ଆପଣଙ୍କୁ ଜେନ୍ ଅର୍ଡ଼ର୍ ଦେଇଥିଲି ଆପଣ ମୋତେ ଭୁଲ୍ ଅର୍ଡ଼ର୍ ଦେଇଛନ୍ ଆପଣ ଏନ୍ତା ଅର୍ଡ଼ର୍ ଦେଇଛନ୍ ମୁଇଁ ଆପଣଙ୍କୁ ଭାତ ପନୀର୍ ତରକାରି ଅର୍ଡ଼ର୍ କରିଥିଲି ହେଲେ ଆପଣ ମୋତେ ଭାତ ଆଉ ମାଂସ ଦେଇଛନ୍ତି ତ ଏନ୍ତା ଆପଣ ଯଦି ଏନ୍ତା ଭୁଲ୍ ଭାଲ୍ କରିବେ କାଣା କଷ୍ଟମର୍ ଆଇବେ ଏମିତି କେତେ ଖର୍ଚ୍ଚା କରି କରି ଆସିଛେ ଆପଣଙ୍କ ନିକଟ୍ ମୋର୍ ପେଟ୍ରୋଲ୍ ମୋର୍ ମୋର୍ ସମୟ ମୁଇଁ ସବୁ ଖର୍ଚ୍ଚା କରିକିରି ପଳାଇ ଆଇଛେ ମୋର୍ ଖାଇବାର୍ କେତେ ଇଚ୍ଛା ଥିଲା ତ ମୁଇଁ ଏଇଚ୍ଛନ୍ କେନ୍ତା କରିବି ମୋର ଅର୍ଡ଼ର୍ କେ କ୍ୟାନ୍ସଲ୍ କରଦଅଉଁ ଆରୁ ମୁଇଁ ନେବାର କିଛି ନାଇଁନୋ ଏନ୍ତା ଯଦି କରବେ ତ ଆପଣଙ୍କ ଏନ୍ତା ଯଦି କରିବେ ଆପଣଙ୍କ ରେଷ୍ଟୁରାଣ୍ଟ୍କୁ ଆରୁ କିଏ ଖାଇବାର୍ ଲାଗି ଆସବେ ନା କେହି ବି ନାଁ ଆସନ ଆପଣଙ୍କ ରେଷ୍ଟୁରାଣ୍ଟ୍ ବି ଖରାପ ହେଇଯିବା ତ ଆପଣ ହେତିର୍ ଲାଗି କିଛି ଗୁଟେ କରନ୍ତୁ ମୋର୍ ପଇସା ମୋତେ ଫେରାଇ ଦିଅନ୍ତୁ ମୁଇଁ ଆରୁ ନେହିଁ ନିଏ ମୋର କ୍ୟାନ୍ସଲ୍ କରିଦିନ୍ ମୋର ଅର୍ଡ଼ର୍ ମୋତେ ଦରକାର୍ ନାଇଁ ନ